ଆମ ଭାରତରେ ବିଭିନ୍ନ ପ୍ରକାର ଭାଷା କୁହାଯାଉଛି ହିନ୍ଦୀ ଇଂଗ୍ଲିଶ୍ ଓଡ଼ିଆ କିନ୍ତୁ ରାଷ୍ଟ୍ରୀୟ ଭାଷାକୁ ରାଷ୍ଟ୍ରୀୟ ଭାଷା ହିନ୍ଦୀ ଭାଷାକୁ ମାନ୍ୟତା ଦିଆଯାଇଛି କାରଣ ହିନ୍ଦୀ ଭାଷା ଏମିତି ଗୋଟେ ଏମିତି ଗୋଟେ ଭାଷା ଯାହାକି ଅନ୍ୟ ରାଜ୍ୟରେ ହେଉ କି ଅନ୍ୟ ଦେଶରେ ହେଉ ତା ବ୍ୟବହାର କରାଯାଉଛି ଏବଂ ଲୋକମାନେ ଆରାମରେ ବୁଝିପାରୁଛନ୍ତି ହିନ୍ଦୀ ଭାଷା କହିବା ଦ୍ବାରା ଲୋକଙ୍କ କିଛି ଅସୁବିଧା ଆସୁନି ଯଦି ଆସୁଛି ତାହାଲେ ଲୋକେ ବୁଝିପାରୁଛନ୍ତି କିଛି ମାନେ ଦେଶରେ ଅନ୍ୟ କେତେକ ସାଧାରଣ କଥିତ ଭାଷା ଅଛି ଯାହା ଆମେ କଈ ଭାଷା କହୁଛୁ କନ୍ଧ ଭାଷା କହୁଛୁ ମୁସଲମାନ୍ ହିନ୍ଦୀ ଭାଷା କହୁଛନ୍ତି ଆମ ହିନ୍ଦୁ ଧର୍ମରେ ହିନ୍ଦୁ ଆମେ ଓଡ଼ିଆ କଥା ସବୁ ହେଉଛୁ କିନ୍ତୁ ଦେଶରେ କଣ କି ସାଧାରଣ ଭାଷା କହିଲେ ଆମେ ହିନ୍ଦୀ ଭାଷାରେ ଭାଷା ହୁଅନ୍ତୁ କଥିତ ସବୁବେଳେ ହିନ୍ଦୀରେ ଆମେ କଥାବାର୍ତ୍ତା ହେଉଛୁ ଛତିଶଗଡ଼ ହିନ୍ଦୀ କଥା ହେଉଛି ମଧ୍ୟପ୍ରଦେଶରେ ହିନ୍ଦୀ କଥା ହେଉଛନ୍ତି ମୁମ୍ବାଇ ଦିଲ୍ଲୀ ଆପଣ ଯୁଆଡ଼େ ଗଲେ ବି ହିନ୍ଦୀ କଥା କହିପାରିବେ ବିଭିଧତା କହିଲେ ଆମେ ସେମିତି କିଛି ନାହିଁ ଲୋକମାନେ ଆରାମରେ ବୁଝିବା କଥା ଆଗକାଳରେ କଣ ହେଉଥିଲା କି ପୁରୁଣା ସବୁ ଲୋକ ଯେତିକି ମ ଅଛନ୍ତି ଆମ ତ ପିଢ଼ୀ ସବୁ ମାନେ ପୁରୁଣା ପିଢ଼ୀ ସବୁ ସେମାନେ ହିନ୍ଦୀ ଭାଷା କଥାବାର୍ତ୍ତା ହେଉଥିଲେ ହଁ ହଁ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଇକି ଏମିତି ଚାଲି ଆସିଛି ବର୍ଷ ବର୍ଷ ଧରିକି ହିନ୍ଦୀ ଭାଷାକୁ ଲୋକକୁ ଭୁଲି ପାରୁନାହାନ୍ତି ଦେଶର ଅନେକ ସାଧାରଣ ଅନ୍ୟକଥା କହିଲେ ଆମେ ଓଡ଼ିଆ ଆମେ ଓଡ଼ିଶାରେ ଓଡ଼ିଆ କହୁଛୁ ଛତିଶଗଡ଼ରେ ହିନ୍ଦୀ କହୁଛୁ ଆନ୍ଧ୍ରପ୍ରଦେଶରେ ତେଲୁଗୁ କହୁଛୁ କର୍ଣ୍ଣାଟକରେ କନ୍ନଡ଼ା କହୁଛୁ କେରଳ କହୁଛୁ ଆସାମରେ ହଁ ସେ ନେପାଳି ଭାଷା କହୁ ଆସାମୀ ଭାଷା ଚାଲୁଛନ୍ତି କିନ୍ତୁ ହିନ୍ଦୀ ଭାଷା ଓଡ଼ିଶାର ଦେଶର ଆପଣ ଯେଉଁ କୋଣରେ ଗଲେ ବି ଆପଣଙ୍କୁ ହିନ୍ଦୀ ଭାଷା କହିଲେ ଆପଣ ବୁଝିପାରିବେ ଅନ୍ୟ ଯିଏ ନ ବୁଝୁଛି ତାଙ୍କ ଭାଷା ଯଦି ଆପଣ ବୁଝି ପାରୁନାହାନ୍ତି ଆପଣ ହିନ୍ଦୀ କଥା କହିଲେ ବି ସେମାନେ ବୁଝିପାରିବେ ହଁ ବୋଇଲେ ହଁ ସେମିତି ଇଂଗ୍ଲିଶ୍ ଇଂଗ୍ଲିଶ୍ ବୁ ଲୋକମାନେ ପ୍ରାୟତଃ ବୁଝି ପାରୁନାହାନ୍ତି କାରଣ ଆଗ ନା ଆଗକାଳରେ ଆଗକାଳରେ କୌଣସି ଟିଉସନ୍ ପାଠ ମାନେ ସ୍କୁଲ୍ ଯାଉନଥିଲେ ସ୍କୁଲ୍ ସଂଖ୍ୟା ବହୁତ କମ୍ ଥିଲା ସେ ଟାଇମ୍ ରେ କଣ ହେଉଥିଲା କି ପାଠ ପଢ଼ିବା ଲୋକଙ୍କର ଇଚ୍ଛା ନ ଇଚ୍ଛା ଥିଲେ ମଧ୍ୟ ସେମାନେ ପାଠ ପଢ଼ି ପାରୁନଥିଲେ ଆଉ ତାଙ୍କର ମନୋବୃତ୍ତି ପାଇଁ ସେମାନେ ୟେ କରୁଥିଲେ ପେଟ ପାଇଁ ରୋଜଗାର କରୁଥିଲେ କୁଲି କରୁଥିଲେ ମଜୁରୀ କରୁଥିଲେ ସେଥିପାଇଁ ତାଙ୍କୁ ସେ ତାଙ୍କୁ ଶିକ୍ଷା ମିଳିପାରିଲାନି ଶିକ୍ଷା ମିଳିପାରିଲା ନାହିଁ

ହଁ ଯୁଆଡ଼େ ଗଲେ ବି ଭାଷା ବୁଝିଲେ ହେଲା କିଛି ଏମିତି କିଛି ନାହିଁ ଆମେ ଏମିତି କରିବୁ ସେଥିପାଇଁ ଆଉ ସେ ଭାଷାରେ କହିବାକୁ ଚଳିବ ସେ ଭାଷାରେ ଚଳିବନି ଆପଣ ଯେଉଁ ଏରିଆ ରେ ଗଲେ ଯେଉଁ ଜାଗାରେ ଗଲେ ହିନ୍ଦୀ ଭାଷାରେ ଆପଣ କଥା ହେଲେ ହିନ୍ଦୀ ଭାଷାରେ ବୁଝିପାରିବେ ପ୍ଲସ୍ ଆପଣ ବୁଝିବେ ଆଉ ଲୋକଙ୍କୁ ବୁଝେଇପାରିବେ ଇଂଗ୍ଲିଶ୍ରେ ଆଜିକାଲି ପ୍ରାୟ କମ୍ କଥା ହେଉଛନ୍ତି କିନ୍ତୁ ଆମ ଆମକୁ ଆମ ରାଷ୍ଟ୍ରୀୟ ଭାଷା ମାତୃ ଭାଷା ଆମକୁ ଛାଡ଼ିବା କଥା ନୁହଁ କି ଏହାକୁ ବୁଡ଼ିବା କଥା ନୁହଁ କି ହିନ୍ଦୀରେ ଆମକୁ ବହୁତ ମାନେ ସାହାଯ୍ୟ ହେଉଛି କମ୍ଫର୍ଟେବଲ୍ ଲାଗୁଛି ଲୋକଙ୍କୁ ଓ ବୁଝିପାରୁଛନ୍ତି ଲୋକେ ଆରାମରେ କହିପାରୁଛନ୍ତି ଲୋକଙ୍କୁ ମାନେ ଅନ୍ୟକୁ ମାନେ ଦର୍ଶାଉଛନ୍ତି କି ହଁ